ନୟାଗଡ଼ ଜିଲ୍ଲା ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏଠାରେ ବିଭିନ୍ନ ଜାଗାରେ ଅନେକ ଜଙ୍ଗଲ ଦେଖାଯାଏ ସେହିସବୁ ଜଙ୍ଗଲରୁ ଲୋକମାନେ ମହୁ ମହୁଲ କାଠ ଓ ଅନେକ ପ୍ରଜାତିର ପଶୁ ପକ୍ଷୀ ଙ୍କ ଚମଡା ଆଣି ବିକ୍ରି କରନ୍ତି ବିକ୍ରିକରି ସେମାନେ ସେମାନଙ୍କ ପରିବାର ପୋଷଣ କରନ୍ତି ଏଥିରେ ଏଠାରେ ଅନେକ ପ୍ରକାର ପଥର ଏବଂ କାଠ ମିଳୁଥିବାରୁ ବିଭିନ୍ନ ଲୋକମାନେ ଏଠାରେ ଆସି କାଠ ହାଣି ବିକ୍ରି କରନ୍ତି ଏବଂ ଜଙ୍ଗଲରୁ ପଥର ହାଣି ଏଠାରେ ଅନେକ ଗୁଡ଼ିଏ ପ୍ଳାଣ୍ଟ ବସାଇ ସେଇ ପଥର କୁ ଗୁଣ୍ଡ କରି ଚିପ୍ସ କରି ବିକନ୍ତି ଏବଂ ସେଗୁଡ଼ିକ ଗୁଣ୍ଡ କରିବା ଯୋଗୁଁ ବାୟୁମଣ୍ଡଳ ରେ ସେଗୁଡ଼ିକ ଙ୍କ ଧୂଳିକଣା ମିଶି ବାୟୁମଣ୍ଡଳ କୁ ପ୍ରଦୂଷିତ କରୁଛି ସେହି ବାୟୁକୁ ଲୋକ ମାନେ ନିଶ୍ଵାସ ପ୍ରଶ୍ୱାସ ରେ ନେବା ଯୋଗୁଁ ସେମାନଙ୍କୁ ଅନେକ ପ୍ରକାର ର ରୋଗ ଏବଂ ସେମାନଙ୍କୁ ଅନେକ ପ୍ରକାର ର ଅସୁବିଧା ହେଉଛି ଏଠାରେ ଅନେକ ପ୍ରକାର ର ପଶୁପକ୍ଷୀ ଜଙ୍ଗଲ ହାଣିଦେବା ଯୋଗୁଁ ଗ୍ରାମ ଆଡ଼କୁ ନିକଟ ଗତି ହେଉଛନ୍ତି ସେଥିପାଇଁ ଲୋକ ମାନେ ଭୟଭୀତ ହୋଇ ଗ୍ରାମ ଛାଡ଼ି ପଳାଉଛନ୍ତି ଏବଂ କାଠ ହାଣିବା ପଥର ତାଡ଼ିଦେବା ଯୋଗୁଁ ବର୍ଷାଦିନେ ପାଣି ହେବା ଯୋଗୁଁ ଜଙ୍ଗଲ କ୍ଷୟ ଯୋଗୁଁ ମାଟି ଏବଂ ପଥର ଗ୍ରାମ ଆଡକୁ ଗଡ଼ି ଆସୁଛି ସେଥିପାଇଁ ଲୋକ ମାନେ ଗ୍ରାମ ଛାଡ଼ି ବାହାରକୁ ଚାଲିଯାଉଛନ୍ତି ଏ ଏହିସବୁ କାରଣ ଯୋଗୁଁ ଲୋକମାନେ ହଇରାଣ ହେଉଛନ୍ତି